ମୁଇଁ ପାଞ୍ଚଦିନ ଖଣ୍ଡେ ହେଉଛି ମୋବାଇଲ୍ଟେ ଘିନି ଯାଇଛେ ସେ ମୋବାଇଲ୍ ଖାଲି ହ୍ୟାଙ୍ଗ୍ ହେଉଛେ ଆର୍ ଚାର୍ଜ୍ ବସାଲେ ଚାର୍ଜ୍ ଉଠାବାର୍ ନାଇଁ କି ଆର୍ ଟିକେ ନାଇଁ ଦେଖିଥିବ ସବୁବେଲେ ସେ ତାତି ଯାଉଛି ଭିଡ଼ିଓ ଏଡ଼ିଟିଂ କଲେ ଭିଡ଼ିଓ ଏଡ଼ିଟିଂ ଭଲ୍ ନାଇଁ ହବାର୍ କେ କ୍ୟାମେରାରେ ଫଟୋ ଉଠାଲେ ଭଲ୍ ନାଇଁ ଆସବାର୍ କେ ଯେତେ ଚେଷ୍ଟା କଲେ ବି ଭଲସେ ଚଲାବେଲେ କି ଠିକ୍ ସେ ଚାଲବାର୍ ନାଇଁ କେ ବହୁତ୍ ଅସୁବିଧା ହେଉଛି ମୋବାଇଲ୍ ନ